ମୁଁ ନିଜ ବିଷୟରେ କହିବାକୁ ହେଲେ ମୁଁ ହେଉଛି ମୋର ନାଁ ହେଲା ସୁକାନ୍ତି ପାଢ଼ୀ ମୋର ଗ୍ରାମ ହେଲା ପାଣିକୋଇଲି ମୋର ସ୍ୱାମୀଙ୍କ ନାମ ହେଲା ରବିନାରାୟଣ ପାଢ଼ୀ ମୋର ନିଜ ବିଷୟରେ କହିଲେ ମୁଁ ପ୍ରତ୍ୟେକ ଦିନ ନିଜର ଘରର କାମ କରିବା ସହିତ ଏବଂ ମହିଳାମାନଙ୍କର ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କର କାମ ମଧ୍ୟ ମୁଁ ନିଜ ନିଜ ଘର କାମ ଭଳି ତାଙ୍କ ଦାୟିତ୍ଵ ବୁଝେ ତାଙ୍କ ଖବର ବୁଝେ ଘରେ ନିଜର କାମ ସହିତ ଶାଶୁ ଶଶୁର ସ୍ୱାମୀ ଏବଂ ପିଲାମାନଙ୍କର ପାଠ ପଢ଼ା ଖାଇବା କେମିତି ସେମାନେ ବିଦ୍ୟାଳୟକୁ ଯିବା ଇତ୍ୟାଦି କାମ କରିବା ସହିତ ବାହାରର କାମ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କର କାମ ମଧ୍ୟ ମୁଁ ତାଙ୍କ ଅସୁବିଧା ବୁଝେ